ହ୍ୟାଲୋ ହଁ ଆମର୍ ବଜାରେ ପଶୁ ଗାଈ ଛେଲି ବିକ୍ରି ହେସି ବିକି ନେସନ୍ଁ ଭଲ ବିକ୍ରି ହେସି ହେଲେ ପନିପରିବାଟା ବହୁତ୍ ରେଟ୍ ବହୁତ୍ ରେଟ୍ରେ ଆମେ ଘିନ୍ସୁଁ ଆଉ ଖାଏସୁଁ ବହୁତ୍ କେତ୍ନି କେତ୍ନି ରେଟ୍ ଆଲୁ ପିଆଜ୍ ପାତଲ୍ଘଟା ବାଇଗଣ୍ ଭେଣ୍ଡି ଇଟା କଲରା ଝୁଲେର୍ ସବୁ କିଛି ଯାହା କିଛି ସବୁ ପୁରାପୁରି କେତ୍ନି କେତ୍ନି ରେଟ୍ ଡାଲି ସବୁ ରେଟ୍ ଗାଈ ଛେଲି ଭଲ୍ ବିକ୍ସନ୍ ଭଲ୍ ବିକ୍ରି ହେସି ଆଉ ଭଲ୍ରେ ଇନ୍କମ୍ ହେସି ଆର୍ ତୁନ୍ ଶାଗ୍ ପନିପରିବା ଖାଲି ବହୁତ୍ ରେଟ୍ ଖାଲି ଯେ ରେଟ୍ ହେଲେ ବି ଆମେ ଖାଏସୁଁ ନେଇ ଖାଏଲେ ଆର୍ ବଞ୍ଚ୍ମା କେଁ ରେଟ୍ ହେସି ବହୁତ୍ ବିକ୍ରି ହେସି ବି ଭଲ୍ସେ ବିକି ନେଲେ ସବୁ ସରି ଯାଇସି ଜଲ୍ଦି ବଡ଼୍ ବଜାର୍ ବହୁତ୍ ଲୋକ୍ ଆଏସନ୍ ବଜାର୍କେ ବି ଭଲ୍ ଲାଗ୍ସି ବଜାର୍କେ ବି ଯିବାର୍ଲାଗି ତୁନ୍ ଶାଗ୍ ସବୁ ଘିନ୍ବାର୍ ଲାଗି ବି ଭଲ୍ ଲାଗ୍ସି ତୁନ୍ ଶାଗ୍ ସବୁ ଘିନ୍ସୁ ପନିପରିବା ଆଲୁ ପୁଟଲ୍ ଟମାଟୋ କିଛି ସବୁ ଘିନ୍ସୁଁ ସାରୁ ବାଇଗଣ୍ ପାତଲ୍ଘଣ୍ଟା କଲ୍ରା ସେମି ଶାଗ୍ ପାଲଙ୍ଗ୍ ସବୁ ଭଲ୍ ଲାଗ୍ସି ସବୁ ଘିନ୍ସୁଁ ଆଉ ହେଲେ ବହୁତ୍ ରେଟ୍ କେତ୍ନି କେତ୍ନି ରେଟ୍ ବହୁତ୍ ରେଟ୍ ହେଇଯଉଛେ ମୁଁ କମ୍ ରେଟ୍ କେବେ ନି ହେଇପାର୍ବା ସବୁଦିନେ ଓଜା ରେଟ୍ରେ ଆମେ ଖାଉଛୁଁ ନାଇଁ ଖାଇଲେ ଯେ ଚଲୁନି ବଜାର ଭଲ୍ସେ ବସ୍ସି ବଡ଼୍ ବଜାର୍ରେ ପଶୁମାନେ ବି ବିକ୍ରି କରିନେସନ୍ ଛେଲ୍ ମେଢ଼ି ସବୁ ବିକ୍ରି କରିନେସନ୍ ଆଉ ଭଲ୍ସେ ବିକ୍ସନ୍ ଆଉ ଘିନ୍ସନ୍ ବି ଲୋକ୍ ବିକା ଭଞ୍ଜା ସବୁ କର୍ସନ୍ କିଣବା ଲାଗି ଲୋକ୍ ବି ଯାଏସନ୍ ଘିନ୍ବାର୍ ଲାଗି ବି ଲୋକ୍ ବି ଯାଏସନ୍ ଆଉ